ହଁ ଫାର୍ମ୍ କରିଛି ମୁଁ ପଶୁଙ୍କ ଯତ୍ନ ନିଏ ଫାର୍ମ୍ରେ ଏକା କରିବା ବି ସମ୍ଭବ ନୁହେଁ ମୋ ସହିତ କିଛି ଲୋକ ବି ଅଛନ୍ତି ସେମାନେ ମୋତେ ସାହାଯ୍ୟ କରନ୍ତି ତାଙ୍କୁ ମଧ୍ୟ ମୁଁ ସାହାଯ୍ୟ କରେ ଯାହାଦ୍ଵାରା ଫାର୍ମ୍ ଏ ଯେଉଁ ପଶୁ ଅଛନ୍ତି ସେମାନେ ଭଲରେ ଅଛନ୍ତି ଆଚ୍ଛା ପଛୁ ପଶୁଙ୍କୁ ଜଗାରଖା କରିକି ବା ଆମର କାମ ଯଦି ଯତ୍ନ ନ କରିବା ରତ୍ନ ମିଳିବନି ପଶୁଙ୍କ ଦାୟିତ୍ୱ ନେଇ ଯଦି ଯତ୍ନରେ ରଖିବା ନିହାତି ଜରୁରୀ ଯତ୍ନ କଲେ ରତ୍ନ ମିଳିବ ଯିଏକି ସେମାନେ ସୁସ୍ଥସବଳ ରହିଲେ ଯିଏକି ଆମର ପାଇଁ ଭଲ ଫଳ ପ୍ରଦାନ କରିବେ ଯେମିତି ଗାଈଟି ଆମେ ରଖିଛେ ତା'ର ଯଦି ଯତ୍ନ ନ ନେବା ସିଏ ଆମକୁ କ୍ଷୀର କେମିତି ଦେବ ଖାଇବା ପାଇଁ ନ ଦେବା ଯଦି କ୍ଷୀର କେମିତି ଦେବ ସେଇ ସେହିଭଳି ଭାବରେ ଗାଈର ଯତ୍ନ ନେବା ନିହାତି ଜରୁରୀ ତା' ସହିତ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଘର କରାଯାଇଛି ଫ୍ୟାନ୍ ଲାଗିଛି ପ୍ରତ୍ୟେକ ଦିନ ପାଣି ମାରି ଗାଈ ଗାଧୁଆ ଯାଏ ତା'ସହିତ ଗୋବର ଉଠାଯାଇ ସଫା ହୁଏ ଯାହା ମାଧ୍ୟମରେ ଗାଈ ସୁସ୍ଥ ରୁହନ୍ତି ସୁସ୍ଥ ରହିଲେ ଗାଈ ଆମ ପାଇଁ ଭଲ ଫଳ ଯେଉଁଟାକି ଆମେ କହୁଛେ କ୍ଷୀର ଫିର ଦେବେ